ଆମ ରାଜ୍ୟରେ ଅନେକ ପର୍ବପର୍ବାଣି ପାଳନ କରାଯାଏ କୁହାଯାଏ ଆମର ବାର ମାସରେ ତେର ପର୍ବ ପାଳନ କରାଯାଏ ଆଉ ସବୁ ପର୍ବଗୁଡ଼ିକ ଆମେ ମିଳିମିଶି ପାଳନ କରିଥାଉ ଯାହା ଦ୍ୱାରା ଆମକୁ ବହୁତ ଖୁସି ଲାଗେ ଆମ ଭିତରେ ଏକତା ଭାବ ଆସେ ସେଥିମଧ୍ୟରୁ ପ୍ରମୁଖ ପର୍ବଗୁଡ଼ିକ ହେଉଛି ଦୀପାବଳି ହୋଲି ରଜ ପର୍ବ ମାଣବସା ରଥଯାତ୍ରା ଏସବୁ ପାଳନ କରାଯାଏ ଆଉ ଆମେମାନେ ସବୁ ପାଳନ କରୁ ସେଥିମଧ୍ୟରୁ ଦୀପାବଳି ପାଳନ କରୁ ଖ୍ରୀଷ୍ଟିଆନ୍ମାନେ ଖ୍ରୀଷ୍ଟମସ୍ ମୁସଲ୍ମାନ୍ମାନେ ଇଦ୍ ଏମାନେ ସବୁ ସମସ୍ତେ ପାଳନ କରନ୍ତି